ସ୍ୱାସ୍ଥ୍ୟ ସେବା ଆଉ ପରିବହନ ଆଉ ଶିକ୍ଷା ଏଇ ତିନୋଟି ଜିନିଷ ଯାହାକି ଫଳରେ ଆମକୁ ହିଁ ବହୁତ କିଛି ଆଗକୁ ଶିଖାଇଥାଏ ଆଗକୁ କିଛି ଜଣେଇଥାଏ ଯେମିତି କି ସ୍ୱାସ୍ଥ୍ୟ ଯଦି ଆମେ ଯିବାକୁ ଅଛି ମେଡ଼ିକାଲକୁ ଦେଖିବା ପାଇଁ ସ୍ୱାସ୍ଥ୍ୟ ସେଇଠି ଯେତିକି ଡକ୍ଟର ଥାଆନ୍ତି ଆମକୁ ସେବାରେ ହିଁ ଯେତିକି ସାହାଯ୍ୟ କରିଥାନ୍ତି ଯାହାକି ଫଳରେ ଆମେ ଟିକିଏ ବହୁତ ଦୁରକୁ ବହୁତ ଭଲ ବିଦେଶକୁ ଆମେ ଯାଇପାରିଥାଉ ସେଇଠି ସ୍ୱାସ୍ଥ୍ୟ ସେବା ତାଠାରୁ ଅଧିକ ଆହୁରି ବହୁତ ଭଲ ଉତ୍ତମ ଧାରଣର ଥାଏ ଯାହାକି ଫଳରେ ଏଇଠି ଯେତିକି ଜିନିଷ ଆମେ ସେବା ନ ପାଇ ପାରିଥାଉ ସେଇଠୁ ଅଧିକ ସେବା ତାଙ୍କ ଏଇଠି ପାଇପାରିଥାଉ ପରିବହନ ପରିବହନ ଏମିତିକି ଜିନିଷ ଆମେ ଗାଁ ରେ ଛୋଟ ଠାରୁ ବସ ଠାରୁ ହେଉ ଛୋଟ ଗାଡ଼ି ଖଣ୍ଡେ ହେଉ ଆମେ ଏଇଠି ତାକୁ ପାଇପାରିଥାଉ ଯାହାକି ଫଳରେ ଆମକୁ ସମ୍ମୁଖୀନ ହୋଇଥାଏ ଖଣ୍ଡେ ବସକୁ ଜଗିବା ପାଇଁ ହେଲେ ବହୁତ ସମୟ ସବୁ ଟାଇମ୍ ଧରିଥା ବାହାରକୁ ବାହାରକୁ ଯିବା ସମୟରେ ବାହାର ବିଦେଶ ଯାତ୍ରା କରିବା ପୂର୍ବରୁ ହେଲେ ସେଇଠି ଟ୍ରେନ୍ ସୁବିଧା ଗାଡ଼ି ସୁବିଧା ସବୁ ସୁବିଧା ଯାହାକି ଫଳରେ କିଛି ସମୟ ଆମକୁ ଅପେକ୍ଷା କରିବା ପାଇଁ ପଡ଼େନାହିଁ ଶିକ୍ଷା ଶିକ୍ଷା ଦୁଇଟି ଜାଗାରେ ସମାନ ସମାନ ହେବାର କାରଣ ହେଉଛି ସରକାର ଆମେ ଏଇଠି ଯେତିକି ଆମକୁ ପ୍ରସାରଣ ଦେଇ ପାଠ ପଢ଼େଇଛନ୍ତି ପିଲାଠାରୁ ବଡ଼ କରିଛନ୍ତି ଆମେ ଏଇଠି ସେତିକି ପାଉ ଅଧିକ ବାହାରେ ବାହାରେ ସେହି ଶିକ୍ଷା ସେହି ଯୋଗ୍ୟତା ସେହି ସେଇଠି ପାଠ ପଢ଼ିବା ଅଧିକ ଭଲ ପାଠପଢ଼ା ଭଲ ପିଲାଙ୍କୁ ଶିକ୍ଷା ଦେବା ପିଲାକୁ ବହୁତ କିଛି ଉନ୍ନତି ଧାରଣ ମିଳିଥାଏ ଯାହାକି ଫଳରେ ଆମେ ଏତିକି ଚାହୁଁଛୁ ସରକାରଙ୍କୁ ପ୍ରାର୍ଥନା କରୁଛୁ ଯେ ଯାହାକି ଫଳରେ ଦୁଇଟିଯାକ ସମାନ ହେବା ଦରକାର ଯେମିତି ହେଉକି ଗାଁରେ ହେଉ କି ସହରରେ ହେଉ ଯେମିତି ଦୁଇଟା ଯାକ ସମାନ ହେଲେ ଆମେ ହିଁ ଆଗକୁ ଦେଶକୁ ଆଗକୁ ନେଇ